ମୁଁ ବାଲିମାେଳାରୁ କହୁଛିି ମୋର ଦୁଇଟା ଟାଟା କମ୍ପାନୀର ଚା' ପତି ଦରକାର ମୋତେ ପଠାଇଦେଲେ ଭଲ ହେଇଥାନ୍ତା ତା'ପରେ ଯେଉଁ ଆପଣଙ୍କର ମୋର ଘର ନମ୍ବର ହେଉଛି ଇ ବାଇ ଥାର୍ଟି ଏହି ନମ୍ବରରେ ପଠାଇଦେଲେ ମୁଁ ପାଇଯିବି ମୋର ଯେଉଁ ଇଏ ଟାଟା କମ୍ପାନୀର ଯେଉଁ ଚା' ପତିଟା ମୋର ଗୋଟିଏ ପ୍ୟାକେଟ୍ ପଠାଇଦେଲେ ମୁଁ ଚିର ଉପକୃତ ହେଇଥାନ୍ତି କିନ୍ତୁ ଦୁଇଟା ମୁଁ ମଗାଇଥିଲି କିନ୍ତୁ ଗୋଟକୁ ଆର୍ଥିକ ପରିସ୍ଥିତି ଖରାପ ଯୋଗୁଁ ମୁଁ ନେଇପାରିବି ନାହିଁ ସେଥିପାଇଁ ମୁଁ ମୋତେ କ୍ଷମା କରିବି ତ ମୁଁ ଆରଥରକୁ ଦେଖିବା ବୋଲି କହିଲି ତା'ପରେ ଆପଣଙ୍କର ଟାଟା କମ୍ପାନୀର ଚା' ଜାକ ଭଲ ଅଛି ସେ ଜାକକୁ ଆମର ପଠାଇଦେଲେ ଭଲ ହେଇଥାନ୍ତା